ହଁ କ'ଣ କୁହନ୍ତୁ ହଁ ମୁଁ ଭାବିଥିଲି ମୁଁ ତ ଯୋଜନା କରିଥିଲି ମୁଁ ଆପଣଙ୍କୁ ଆଉ ଟିକିଏ ପରେ ଫୋନ୍ କରିଥାନ୍ତି କାହିଁକିନା ଏଇଠି ଆଠ ଘଣ୍ଟା ଦଶ ଘଣ୍ଟା ବାର ଘଣ୍ଟା ଡ଼୍ୟୁଟି କରିକି ବହୁତ ସ୍ୱଳ୍ପ ଦରମା ପରିବାର ଚଳାଇବା ବହୁତ କଷ୍ଟକର ହୋଇଯାଉଛି ନାହିଁ ନଥିବାରେ ମଣିଷ ଅସୁବିଧା ହେଉଛି ଏଠାକାର ରେଟ୍ ଆଳୁ କିଲୋ ଚାଳିଶି ରସୁଣ କିଲୋ ଦୁଇଶହ ପିଆଜ କିଲ ଷାଠିଏ ତେଣୁ କରି ସେଇଠି ଏଠି ଏତେ ସ୍ୱଳ୍ପ ଦରମାରେ ଚଳି ହେବନି ନା ତେଣୁ ନିଶ୍ଚିତ ଘର ଛାଡ଼ିକି ମୁଁ ଭାବୁଛି ବାହାରକୁ ବିଦେଶ ଯାତ୍ରା ସୁରଟ କଲିକତା କଲିକତାରେ ବହୁତ ସ୍ୱଳ୍ପ ସମୟ ଭିତରେ ବହୁତ ମଧ୍ୟ ସାଲାରୀ ମିଳିପାରୁଛି ତେଣୁ ଯିବା ପାଇଁ ଟିକିଏ ଆର୍ଥିକ ଅବସ୍ଥା ମୋର ସ୍ଥିତି ଠିକ୍ ନାହିଁ ତେଣୁ ମୁଁ ଚିନ୍ତା କରୁଛି ପଇସା ପତ୍ର କେଉଁଠୁ ଯୋଗଡ଼ କରିକି ଯିବା ପାଇଁ ଚାହୁଁଛି ଯେ ଆପଣ ଯିବା ପାଇଁ ଚାହୁଁଛନ୍ତି କି ନିଶ୍ଚତ ହଁ ଓଡ଼ିଶାରେ ଓଡ଼ିଶାର ତ ହେଉଛି କାମ ତ ଆଦୌ ମିଳୁନି ଆଉ ଆମେ ତ ଏତେ ପାଠ ପଢ଼ିକି ଯଦି ଓଡ଼ିଶାରେ ଏକ ଧାନ କାଟିବୁ ଆଉ ମୁଗ ବିରି ଜଗିବୁ ଅଧିକ ହଁ ମିଳିପାରିବ ସବୁ ତ ଶସ୍ତା ମାନେ ଓଡ଼ିଶା ଅପେକ୍ଷା ଏଠି ଆଉ ଆଜ୍ଞା ସେଇଠି ଓ ଟି ବି ମିଳୁଛି ଆଠ ଘଣ୍ଟା ଡ଼୍ୟୁଟି କଲାପରେ ଓ ଟି କରିଦେବେ ଦି ଘଣ୍ଟା ଆହୁରି ଦୁଇ ଚାରିଶହ ଟଙ୍କା ଡେଲିଭରି ହୋଇଯିବ ତା'ପରେ ଇ ପି ଏଫ୍ ଏଲ୍ ଆଇ ସି ଜି ଏସ୍ ଆଇ ସବୁ ପଇସା କଟୁଛି ମେଡ଼ିକାଲ୍ ଫାସିଲିଟି ବି ମିଳୁଛି

ମୁଁ ଦଶ ଜଣ ବୁଝିଛି ଆମେ ଦଶ ଜଣ ପଳାଇବୁ

ଆଜ୍ଞା ଆପଣଙ୍କର ଆଧାର କାର୍ଡ଼୍ଟା ଜେରକ୍ସଟା ଟିକିଏ ପଠେଇବେ ମୋବାଇଲ୍